ହ୍ୟାଲୋ

ପଦନପୁରରୁ ସୁରେଶ ଚନ୍ଦ୍ର ଜେନା କହୁଥିଲି ଆପଣ ହବ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଚ୍ଛା ଆପଣଙ୍କ ରେଷ୍ଟୁରାଣ୍ଟ ରବିବାର ଆଉ ବୁଧବାର ଖୋଲା ରହୁଛି ଆଚ୍ଛା ଆଚ୍ଛା ଯଦି ଖୋଲା ରହୁଛି ଆପଣଙ୍କର ଡେଲିଭରି ବଏ ପଦନପୁର ଆସୁଛନ୍ତି କି ଆସୁଛନ୍ତି ତା'ହେଲେ ଆମର କିଛି ଅର୍ଡ଼ର ଅଛି ତ ଆପଣଙ୍କ ଏହି ରବିବାର ଆଉ ବୁଧବାର ଦିନ ଆମକୁ ଯୋଗାଇ ଦେବେ